ମୁଁ ଗୋଟେ ଶାଢ଼ୀଟିଏ କିଣିଥିଲି ସେ ଶାଢ଼ୀର ଦାମ୍ ବହୁତ କମ୍ ଥିଲା ଶାଢ଼ୀରବି ରଙ୍ଗବି ସେମିତି ଉଜ୍ଜଳ ଦେଖାଯାଉଥିଲା ମୁଁ ଯେତେବେଳେ ପିନ୍ଧିଲି ଶାଢ଼ୀଟି ସମସ୍ତେ ମୋତେ କହିଲେ ବହୁତ ସୁନ୍ଦର ବି ଲାଗୁଛି ସେଥିପାଇଁ ସେ ଶାଢ଼ୀଟା ମୋତେ ବହୁତ ଭଲ ଲାଗୁଥିଲା